ହେଲୋ ହଁ ମ୍ୟାଡମ ଆଉ ଏବେ ଝାରସଗୁଡ଼ାକୁ ଯିବା କି ହଁ ଆଉ ସେଇଟା ଯୋଗୁଁ ସରକାର ଏନେପା ବନ୍ଦ କରିଦେଇଛି ଦଶଦିନ ପାଇଁ ଯେ ବନ୍ଦ କରିଦେଇଛନ୍ତି ତାପରେ ହେଉଛି ଭଲ ଲାଗୁନି କେମିତି କ'ଣ ଦେଇ ବର୍ଷାଟା ଛାଡ଼ନ୍ତା ଯାଆନ୍ତେ ଟିକେ ସେଇ ଝାରସଗୁଡ଼ାରେ ସବୁ ଏମିତି ସଫା ସୁୁତରା ଚାଲୁଛି ଆଉ ଘରେ ବସି ବସି ବିରକ୍ତ ଲାଗିଲାଣି ଆଉ କେବେ ଯାଆନ୍ତା ଟିକେ ମଣିଷ ଯାଇକିନି ଆଉ ଯୋଉ କ'ଣ କେମିତି ହେଲେ ବ୍ୟବସାୟ କ'ଣ ଗୋଟେ କ'ଣ କେମତି କ'ଣ କରିବା ଏମିତିତ ସଫା ସୁତୁରା ଚାଲିଛି ଝାରସୁଗୂଡ଼ାରେ ଯେ ସଫା ସୁତୁରା ଏମିତି ଚାଲିଛି ଝାରସୁଗୁଡ଼ାରେ ଆଉ ଏବେ ଝାରସୁଗୁଡ଼ା ଦଶ ଦିନ ବନ୍ଦ ଆଉ ଏବେ ଦୁଇ ଦିନ ଯାଇଛି ଆହୁରି ଆଠ ଦିନ ଅଛି ହଉ ହଉ ଆଜ୍ଞା ରହୁଛି ହଉ ନମସ୍କାର